ମୁଁ ଅଞ୍ଚଳରେ କ୍ରୀଡ଼ା କ୍ଷେତ୍ର ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଫିଟ୍ନେସ୍ ଏବଂ କଲ୍ୟାଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି ଏଥିରେ ଯୋଗ ଦେବା ଦ୍ୱାରା ଆପଣ ଏଥିରେ ଯୋଗ ଦେବା ଦ୍ୱାରା ଆମର ମୋର ସେଥିରେ ଛାତି ଦରଜ ଓ କିଛି ସମସ୍ୟା ହେଲେ ମୋତେ କିଛି ସେଇଠି ଭଲ ଲାଗୁଛି ଦେହ ବି ଠିକ୍ସେ ଭଲ ରହୁଛି ମନ ବି ସେଇଠି ଭଲ ଲାଗୁଛି କି ଓ ଉତ୍ତମ ସ୍ୱାସ୍ଥ୍ୟ ବି ଭଲ ଲାଗୁଛି ଛତିର ଯନ୍ତ୍ରଣା ହେଲେ ବି ସେଇଟା କିଛି ଭଲ ଲାଗୁଛି ଲୋକମାନଙ୍କ ସହିତ କିଛିି କଥାବାର୍ତ୍ତା ହେଲେ ସେଇଟା ଭଲ ମନ ପ୍ରଫୁଲ୍ଲ ରହୁଛି ତା'ପରେ ମୋର କୌଣସି ଅନ୍ୟମାନଙ୍କ ସଙ୍ଗେ କଥା ହେବା ଦ୍ୱାରା ମୋର କିଛି ପରିବର୍ତ୍ତନ ବି ସେଠାକାର ଲାଗୁଛି ସ୍ୱାସ୍ଥ୍ୟ ବି ଠିକ୍ସେ ରହୁଛି